ମୁଁ ପୁସ୍ତକ ପଢ଼ିବା ଭିତରେ ମୋର ପିଜି ଶେଷ ହେଲାଣି ଓ ପୁସ୍ତକରେ ମୋତେ ସବୁଠାରୁ ଜୁଲୋଜୀ ବହି ଅଧିକ ଭଲଲାଗେ କାରଣ ଜୁଲୋଜୀ ବହି ଭିତରେ ବିଭିନ୍ନ ପ୍ରକାର ପ୍ରାଣୀ ଓ ବିଭିନ୍ନ ପ୍ରକାର ଉଦ୍ଭିଦ ସେମାନଙ୍କର ବଂଶବୃଦ୍ଧି ସେମାନଙ୍କର ଖାଦ୍ୟପେୟ ଓ ସେମାନଙ୍କର ଚାଲିଚଳଣି ସବୁକିଛି ଲେଖାଥାଏ ଯାହାଦ୍ଵାରା ଉଦ୍ଭିଦମାନେ କେମିତି କ'ଣ ଖାଦ୍ୟ ଗ୍ରହଣ କରନ୍ତି ପ୍ରାଣୀମାନେ କେଉଁଠୁ କ'ଣ ଖାଦ୍ୟ ଗ୍ରହଣ କରନ୍ତି ଏ ବିଷୟରେ ମୁଁ କିଛି ଜାଣିପାରେ ଓ ତାଙ୍କୁ ମଧ୍ୟ ଦେଖେ ଦେଖିବା ଦ୍ୱାରା ତାଙ୍କୁ କିଛି ଅନୁମାନ କରେ ଓ ତାଙ୍କୁ ମୁଁ ବହୁତ ଭଲପାଏ ଯାହାଦ୍ୱାରା ସେମାନେ ବି ମୋତେ ବ ଭଲପାଆନ୍ତି ଓ ମୁଁ ତାଙ୍କୁ ମୋ ପୋଷା ଜୀବ କରିକି ମଧ୍ୟ ରଖେ ତେଣୁ ମୁଁ ଜୁଲୋଜୀ ବହିକି ମୋର ଅତି ସମ୍ପର୍କୀୟ ବୋଲି ମନେ କରେ